ପଶୁପାଳନର ଯେଉଁମାନେ କରନ୍ତି ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି ମେନ୍ଲି ତାଙ୍କର ଚିକିତ୍ସା ଭେଟେନାରୀର ଅଭାବ ବହୁତ ଦୂରରେ ମଣିଷ ହୋଇନି ଯେ ତାକୁ କୌଣସି ଗାଡ଼ିରେ ବସାଇ ଦିଅ ଚାଲ ନେଇଯିବା ସେମିତି ନୁହଁ ଗୋଟେ ଗାଈ ଦେହ ଖରାପ ହେଲା ହଠାତ୍ ଚାରି ପାଞ୍ଚ କିଲୋମିଟର୍ ଦୂରରେ ଥିବା ଗୋଟେ ଭେଟନାରୀ ସର୍ଜନ୍ ଜଣେ ଆସିବ ଗୋଟେ ଡକ୍ଟର୍ ଆସିବ ସେ ଆସିପାରିବେନି କି ଗାଈ ଯାଇପାରିବନି ତା ଭିତରେ ତେଣୁ ଗାଈର ଡେଥ୍ ବି ହୋଇଯାଏ ମୁଖ୍ୟ ସମୟ ହେଉଛି ଚିକିତ୍ସା ଦ୍ଵିତୀୟ ହେଉଛି କ'ଣ ତା'ର ମାର୍କେଟିଂ ମାର୍କେଟିଂ ମତ୍ଲବ୍ କ୍ଷୀର ମାର୍କେଟିଂ ସରକାରଙ୍କର ମାର୍କେଟିଂ ପାଉଚ୍ ବିକ୍ରି ହେଉଛି ପାଉଚ୍କୁ ଚାଳିଶ ଟଙ୍କା ପାଉଚ୍କୁ ତିରିଶ ଟଙ୍କା କିନ୍ତୁ ଚାଷୀ ଦେଉଛି ଲିଟର୍କୁ ତିରିଶ ଟଙ୍କା ହାଫ୍ ଲିଟର୍କୁ ଯେଉଁଠି ବିକ୍ରି ହେଉଛି ତିରିଶ ଟଙ୍କା ସେଇଠି ଲିଟର୍ ଚାଷୀ ବିିକୁୁଛି ତିରିଶ ଟଙ୍କାରେ ମାର୍କେଟିଂଟା ଠିକ୍ ହୋଇପାରୁନି ଆଉ ଦ୍ୱିତୀୟରେ ଯଦି ଆଉ ଗୋଟେ ପ୍ରଶ୍ନ ଅଛି ଯେ ଆମେ ଯଦି ଦୂରରେ ରହୁ ତା'ହେଲେ ପଶୁମାନଙ୍କୁ କ'ଣ କରୁ ପଶୁମାନେ ହେଉଛନ୍ତି ଆମେ ମୁଁ ବ୍ୟକ୍ତିଗତ ଭାବେ କିନ୍ତୁ ସାଧାରଣ ହେଉଛି ଛୋଟ ପରିବାର ସେମାନେ ଭାରି ସମସ୍ୟାର ସମାଧାନ ମାନେ ସମ୍ମୁଖୀନ ହୁଅନ୍ତି ଆଉ ଆଉ ସମାଧାନ ପାଇଁ ପଡ଼ୋଶୀ ଉପରେ ନିର୍ଭର କରନ୍ତି କାହାକୁ ଜଗେଇକି ଯାଆନ୍ତି ଯେ ମୁଁ ଦୁଇ ଦିନ ପାଇଁ ଯାଉଛି ମୋ ଗଈକୁ ଟିକିଏ ଖାଇବାକୁ ଦେଇଦେବୁ ମୁଁ ଏମିତିକି ପଞ୍ଜୁରୀ ଭିତରେ ସାରିଟେ ଶୁଆଟେ ରଖିଥିଲେ ବି ତାକୁ ପଡ଼ୋଶୀକି ଦେଇଯାଆନ୍ତି କିନ୍ତୁ ଆମେ ଯେତେବେଳେ ଯୌଥ ପରିବାରରେ ଅଛୁ ସେଥିପାଇଁ ବେଶୀ ସମସ୍ୟା ହୁଏନି କିଏ ଜଣେ ଗଲେ ଆଉ ଜଣେ କିଏ ଥାଏ ତା'ର ଯତ୍ନ ନେବାକୁ ହଁ ପଶୁମାନଙ୍କ ବିଷୟରେ ଯଦି ଖରାପ ଘଟଣା ଅନୁଭବ କରିବା କଥା କହୁଛନ୍ତି ତା'ହେଲେ ଏଇଟା ହେଉଛି ଖରାପ ଘଟଣା ଯେ ମୁଁ ଏହି ଚିକିତ୍ସା ଯୋଗୁଁ ବହୁତ ଅସୁବିଧା ଏଥର ଦେହ ଖରାପ ହେଲା ମୁଁ ଟ୍ରିଟ୍ମେଣ୍ଟ୍ ପାଇଲିନି ଆଉ ତା ଭିତରେ ଗାଈର ଡେଥ୍ ହୋଇଗଲା ତେଣୁ ଏଇଟା ହେଉଛି ମୋର ଚିକିତ୍ସା ହିଁ ମୋର ଗାଈ ପାଇଁ ଗୋଟେ ଖରାପ ଘଟଣା